ଆପଣ ରଶ୍ମି ଇଲେକ୍ଟ୍ରୋନିକ୍ରୁ କହୁଥିଲେ କି ଆଉ ଆପଣ କ'ଣ ଏମିତି କାମ କରିକି ଯାଇଛନ୍ତି ଆମର ନୂଆ ଘର କାମ କ'ଣ କରିକି ଯାଇଛନ୍ତି ୱାରିଙ୍ଗ୍ ବାରିଙ୍ଗ୍ ସବୁ ଖରାପ ହେଇଯାଇଛି ଆମର ବଲବ୍ ଜଳୁନି ଭଲରେ ଫ୍ୟାନ୍ ବି ଜଳୁନି ଏହିିଭଳିଆ କେଉଁଭଳିଆ କାମ କରିଛନ୍ତି ଆପଣ ଆମେ ମାନସୀ ରୁ କହୁଥିଲୁ ଆଜ୍ଞା ଆଜ୍ଞା ରବି ବାବୁଙ୍କ ଘରୁ କହୁଥିଲି ଆଜ୍ଞା ଆପଣ କ'ଣ ଏମିତି କାମ କରିଛନ୍ତି ଯେ ଆମର ଲାଇଟ୍ ଭଲରେ ଜଳୁନି ଦିନେ ଜଳିଲେ ଦିନେ ଅଫ୍ ହେଇଯାଉଛି ଫ୍ୟାନ୍ ବି ଭଲରେ ବୁଲୁନି ଏଭଳିଆ କାମ ଆପଣ କରିଛନ୍ତି ହଁ ହଁ ହଁ ସେଇଆ ଆପଣ କ'ଣ କାମ କରିଛନ୍ତି ସେଇ ୱାରିଙ୍ଗ୍ ବହୁତ ଖରାପ ହେଇଛି ଭଲରେ ଆମର ଇଲେକ୍ଟ୍ରି ଭଲରେ ଆସୁନି ଆଜ୍ଞା ଆପଣ ଟିକେ ଡାକିକି ଟିକେ କାମ କରାନ୍ତୁ ଆମେ ଆଜ୍ଞା ଭଲରେ ପଇସା ଦେଇକି ଆସିଛୁ ଆପଣଙ୍କୁ ଠିକ୍ ଆପଣ କାମ କରିବେନି ତ ଏଭଳି କେମିତି କାମ କଲେ ଚଳିବ

ହଁ ଆପଣ ଆପଣ ଆପଣଙ୍କ ଲୋକଙ୍କୁ ପଠାଇକିନା ଆମର ଟିକେନାଁକୁ ସଜାଡ଼ିକିନା ଯିବେ ଆଚ୍ଛା ହଁ ଆଜ୍ଞା ଠିକ୍ ଅଛି ଆସିକିନା କରିଦେଇକିନା ଯିବେ ଆଜ୍ଞା ଆଜ୍ଞା ଠିକ୍ ଅଛି